ଦୁଇ ଏକ ଦୁଇ ହଜାର ଚାରି ପାଞ୍ଚ ସାତ ଦୁଇ ହଜାର ପାଞ୍ଚ ତିନି ଏକ ଦୁଇ ହଜାର ତେର ଦଶ ଦଶ ଦୁଇ ହଜାର ଦଶ ପାଞ୍ଚ ଦଶ ଦୁଇ ହଜାର ପାଞ୍ଚ ବାର ତିନି ଦୁଇହଜାର ଚବିଶ